ଇହାଦେ ଗୁନି ଗାରେଡ଼ି କେ ସବ୍ ଅନ୍ଧ ବିଶ୍ୱାସ କରୁସନ୍ କିନ୍ତୁ ଗୁନି ଗାରେଡ଼ି ଆମର ଦୁନିଆ ନ ଛଏ ଗୁଣିଗାରେଡ଼ି ଅଛେ ବୋଲିକରି ଲୋକ୍ ସବୁ କିଛି ଗୁନି ଗାରେଡ଼ି ଇଏରେ କରି ପାରୁଛନ୍ କିନ୍ତୁ ସାଇନ୍ସ ଏହା ଦେ ଯେତ୍କି ଆଗେ ଗଲାନ ଯେ ଗୁନି ଗାରେଡ଼ି କେ ଲୋକ୍ ପସନ୍ଦ ନା କର୍ବାର୍ ପହେଲା ଯେନ୍ଟା ହେଲେ ଆଗ ଜଣଙ୍କର ଇଏ ହେଲେ ସେ ତାହାକେ ଆମେ ଡାକ୍ଟରଖାନା ନେଇ ଯାଉଛୁଁ ଆଗ ଏନ୍ତା ଗୋଟେ ଟାଇମ୍ ଥିଲା ଯେ ଆମେ ଗୁନିଗାରେଡ଼ି କେ ଆମେ ବେଶୀ ଦେଖେଇ ଦେଖା ଦେଖି କରୁଥିଲୁ କିନ୍ତୁ ଗୁନି ଗାରେଡ଼ିରେ ଲୋକ୍ ହେନ୍ତେ ଏ ଭଲ୍ ହେଇ ନ ପାରନ୍ ସେଥିର୍ ଲାଗି ବୋଲି କରି ସାଇନ୍ସ ଯେତ୍କି ଡେଭ୍ଲପ୍ କଲାନୁ ଯେ ଆମର ଭାରତ ନ ଟିକେ କ'ଣ ହେଲେ ବି ଆଗେ ଆମେ ଡାକ୍ଟରଖାନା ଯାଉଛୁଁ ଡାକ୍ଟରଖାନାନୁ ସେଇଟା ଯେନ୍ଟା ହବାର କଥା ହବ ଆମେ ଡାକ୍ଟରଖାନା ନୁ ଡକ୍ଟର ଯେନ୍ଟା ପରାମର୍ଶ ବି ଦେବେ ଆମେ ତାଙ୍କର କଥା ମାନି କରି ଆମେ ସେଇଟା ଚଲୁଛୁ ଆର୍ ଗୁନି ଗାରେଡ଼ି କେ ଆମେ ଅନ୍ଧବିଶ୍ୱାସ ବୋଲି କରି ଆମେ ଭାବୁଛୁଁ